ମୋ ପାଖରେ ବର୍ତ୍ତମାନ ଏଲ୍ ପି ଜି ସଂଗ ଅଛି ହଁ ମୋ ପାଖରେ ଏବେ ଏଲ୍ ପି ଜି ସଂଯୋଗ ଅଛି କିନ୍ତୁ ପୂର୍ବରୁ ଯେତେବଳେ ମୁଁ କାଠ ବ୍ୟବହାର କରି ଚୁଲିରେ ଯେତେବଳେ ଖାଇବା ସବୁ ରନ୍ଧା ରନ୍ଧି କରୁଥିଲି ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିଲି ଯଥା ମାନେ ଧୂଆଁ ବହୁତ ଧୂଆଁ ବି ମଧ୍ୟ ବାହାରୁଥାଏ ଯାହାଦ୍ୱାରା ବହୁତ କାଶ ବି ମଧ୍ୟ ହେଉଥାଏ ଦେହ ବି ମଧ୍ୟ ତା'ଦ୍ଵାରା ଖରାପ ହୋଇଥାଏ ଚୁଲିରେ କରିବା ବହୁତ କଷ୍ଟ ବି ସେଠି ପ୍ରତି ଚୁଲିରେ ଯିଏ ରୋଷେଇ କରୁଥିବ ସେ ବହୁତ ସେ ଜାଣିଥିବ କେତେ କୁଆଡ଼ୁ କୁଆଡ଼ୁ ଯାଇ କାଠ ଆଣୀ ଆଣା ହୁଏ କେତେ କାଠ କଟା ହୁଏ ଭାଙ୍ଗି ଭାଙ୍ଗି ଭାଙ୍ଗିବୁ ପ୍ରଥମେ ତା'ପରେ ସାଇଜ୍ ସାଇଜ୍ କରି କାଟିବୁ ତା'ପରେ ଯାଇ ଚୁଲିରେ ରୋଷେଇ କରିବୁ ତା'ଦ୍ୱାରା ବହୁତ ଧୂଆଁ ବି ମଧ୍ୟ ହୋଇଥାଏ ଥାଏ ମାନେ ଜଣା ବି ପଡ଼ୁନଥାଏ ନିଆଁ କେତେବେଳେ ଲିଭି ଯାଉଥାଏ କେତେବେଳେ କ'ଣ ହେଉଥାଏ ଏମିତି ତାରେ ଓଦା ବି କାଠ ମିଳେ ଅଧା ଯେତେବଳେ ଓଦା କାଠ ବି କାଠ ଓଦା ହୁଏ ଯାଏ ତା'ପାଇଁ ବହୁତ କଷ୍ଟରେ ଖରାରେ ଶୁଖାଅ ପୁଣି ଆଣେ ବହୁତ କଷ୍ଟ ବର୍ଷା ଦିନେ ତ ବହୁତ ହଇରାଣ ମାନେ ବର୍ଷା ହବ ଯଦି ତୁମେ ସେଦିନ ଉପବାସ ବର୍ଷା ତ ହେଉଥିବ ତୁମେ ଚୁଲିରେ କେମିତି ରୋଷେଇ କରିବ କ'ଣ ଖାଇବ ହେଲା ମାନେ ବର୍ଷାଦିନ ବି ବେକାର ମାନେ ବର୍ଷାଦିନ ଆସିଲେ ମାନେ ଚୁଲି ରୋଷେଇ ବି ଗଲା ବହୁତ ହଇରାଣ ମାନେ ବର୍ଷାଦିନେ ତ ବହୁତ ପ୍ରକାରର ହଇରାଣ ହେଇଥାଉ ଚୁଲିର ତା'ଦ୍ଵାରା ପୁଣି ବାସ କରି ତ ଆମେ ରୋଷେଇ କରିଥାଉ ଚୁଲିରେ

ସେ ଧୂଆଁ କହୁଛି ନିଆଁଟା ଯାଇ ବାଜିଲା ସେଇଟା ପୁରା କଳା ବି ପଡ଼ିଯାଏ ତାକୁ ପୁଣି କିଛି କେତେବଳେ କ'ଣ ସମୟ ବାହାର କରି ତା'ପାଇଁ ବି ସମୟ ବାହାର କରିବାକୁ ପଡ଼ିଥାଏ ଯାହାକି ସେ କଳା ଦାଗ ଗୁଡ଼ାକ ଛଡ଼ାଇବା ପାଇଁ ତା'ପାଇଁ ବି ବହୁତ କଷ୍ଟ